ହଁ ଭଲ ଖବର କାଲି କେତେବେଳକୁ ଯିବା କହୁନ ହଁ ହଉ ଠିକ୍ ଅଛି ଯିବା ଆଉ ତୁମେ ବାହାରିକି ଥିବ ମୁଁ ଗଲେ ଯିବା ଆଉ ହଁ ଠିକ୍ ଅଛି

ହଁ ଏବେ ତ କ'ଣ ରାଜନୀତି ଯେଉଁ ଏବେ କ'ଣ ଇଲେକ୍ସନ୍ ଫିଲେକ୍ସନ୍ ଆସିଲାନି କାହାକୁ କ'ଣ ନେଇ ଭୋଟ୍ ଦେଉଛ ହଁ ଭାଇ ତୁମର କ'ଣ କାଳିଆ ଯୋଜନା ମିଳୁଛି ନା ମିଳୁନି ହଁ ମୋତେ ମିଳୁଛି ହଁ ସେଆଡ଼କୁ ଯିବାର ନାହିଁ ସେଥିଲାଗି ଦେଖା ସାଖ୍ୟାତ ନାହିଁ ଆଉ ତ କାଳିଆ ପଇସା ପାଞ୍ଚ ହଜାର ଆସିଥିଲା ହଁ

ମୋଦି ପଇସା ଥରେ ଆସିଥିଲା ଆଉ

ନାଇଁ ପକାଇଛି ପାଇନି ପାଇବି ଆଉ

କ'ଣ ଭାଇ ଭଲ ଅଛ ତ ହଉ ସାଙ୍ଗ ହେଇ ଯିବା ଆଉ

ହଁ ବହୁତ ଭଲ ଚାଲିଛି

ହଉ ଦେଖି ପକେଇବା ଆଉ ନା ପକାଇନି ଆଉ ଦେଖି ପକାଇ ଦେବା ଆଉ

ହଉ ମୁଁ ଏଇ କାମ ଫାମ ଟିକେ ଯାଉଛି ଟାଇମ୍ ହେଉନି ଟାଇମ୍ ହେଲେ ପକାଇଦେବା ଆଉ

ହେଇ ପାରିଲାନି ତା'ର ହଉ ପକାଇବା ଦେଖିକି ଆଉ ହଉ ମୁଁ ଦେଖି ପକାଇଦେବି ଆଉ ଆରି ଭିତରେ କେଉଁଦିନ ଗୋଟେ ଆଉ

ହଉ ମୁଁ ହଉ ଦେଖିବା କ'ଣ ହେଉଛି ଆଉ ଯଦି କାମ ନଥିବ ତା'ହେଲେ ତୁମ ସହିତ ପଳାଇବି ଆଉ ହଉ ଦେଖା ହେଲେ କଥା ହେବା ଆଉ ହଉ